ହଁ ହଁ କୁହନ୍ତୁ ରାକେଶ ତ ଜୟଦେବ ବିହାରର କେଉଁଠି ଠିଆ ହେଇଛନ୍ତି କଳ୍ପନା ଯିବେ ଜୟଦେବ ବିହାରରୁ କଳ୍ପନା ଶହେଟଙ୍କା ଖଣ୍ଡେ ଦେବେ ଆଉ ନା ପା ବହୁତ ବାଟ ଟିକେ ବାଟ ଟିକେ ଅଧିକ ପଡ଼ି ଯାଉଛି ମିନିମମ୍ ଦଶ କିଲୋ ଦଶ କିଲୋମିଟର୍ ପାଖାପାଖି ପଡ଼ିଯାଉଛି ନା ଦଶ କିଲୋମିଟର୍ ପାଖାପାଖି ପଡ଼ି ଯାଉଛି ଆଉ ହଁ କମ୍ଫର୍ଟେବୁଲ୍ ଅଛି ସେଫ୍ଟି ଅଛି କିଛି କୌଣସି ଅସୁବିଧା ବି ନାଇଁ ଆରାମରେ ସୁରକ୍ଷିତରେ ନେଇଁ କି ପହଞ୍ଚାଇ ଦେବି ଚାରିଜଣ ଚା ଚାରିଜଣ ହିଁ ତ ଯିବେ ନା ହଁ ଦଶ ପନ୍ଦର ମିନିଟ୍ ଭିତରେ ପହଞ୍ଚି ଯିବି ଆଉ ଟ୍ରାଫିକ୍ ଫ୍ରାଫିକ୍ ରହୁଛି ନା ସେଇଟା ପାଇଁ ଚେଷ୍ଟା କରୁଛି ଯେତେ ଶୀଘ୍ର ପହଞ୍ଚିବା ପାଇଁ ଚେଷ୍ଟା କରୁଛି କାଇଁକି ନା ଟ୍ରାଫିକ୍ ଅଛି ଆଉ ଟ୍ରାଫିକ୍ ନିୟମ ତ ମାନିବାକୁ ପଡ଼ିବ ହଉ ଠିକ୍ ଅଛି ମୁଁ ଯାଇକି ପହଞ୍ଚିବି ନାଇଁ ନାଇଁ ବୁକିଙ୍ଗ୍ ନାଇଁ ସେମିତିରେ ମୁଁ ଯିବି ଆପଣଙ୍କୁ ନେଇକି ଆସିବି ହେରି ତା'ପରେ ଯଦି କିଛି ବାଟ ଯିଵା ହେରି ତା ଚାର୍ଜେସ୍ ଯାହା ଯାହା ଲାଗିବ ପାଞ୍ଚଟଙ୍କା ହେଉ କି ଦଶଟଙ୍କା ହେଉ ସେଇଟା ପେ କରି ଦେବେ ଆଉ ଏକ୍ସଟ୍ରା ପାଞ୍ଚଟଙ୍କା ପର୍ ପର୍ କିଲୋମିଟର୍ ଅନୁସାରେ ଯିବ ଯେତିକି ଯେତିକି କିଲୋମିଟର୍ ତୁମେ ଯିବ କିଲୋମିଟରକୁ ଦୁଇଟଙ୍କା ହେଉ କି ତିନିଟଙ୍କା ହେଉ ତିନିଟଙ୍କା ହିସାବରେ ତୁମେ ଦେବ ହଉ ଠିକ୍ ଅଛି ମୁଁ ଭାଇ ପହଁଞ୍ଚୁଛି ହଉ ରଖୁଛି ପହଁଞ୍ଚୁଛି ଯାଇକି ହଁ ହଁ ଠିକ୍ ଅଛି ଭାଇ ମୁଁ ପହଁଞ୍ଚୁଛି ଏବେ ରଖନ୍ତୁ ମୁଁ ଫୋନଟା କାଟିଲି ଫୋ ଆପଣଙ୍କ ପାଖରେ ପହଞ୍ଚୁଛି ହଉ ରଖନ୍ତୁ